ହଁ ହଁ ଆଜ୍ଞା କୁହନ୍ତୁ ହଁ ନମସ୍କାର ଆଜ୍ଞା କୁ କୁହନ୍ତୁ ହଁ ଏଇଟା ହସ୍ପିଟାଲ୍ରେ ଲାଗିଛି କୁହନ୍ତୁ

ହ ଆପଣଙ୍କୁ ମିଳିଯିବ

ଆପଣ

ହଉ ରଖୁଛି ଆଜ୍ଞା ହଁ ହଁ ହଁ ଆଜ୍ଞା ଆସନ୍ତୁ

ହଁ ହଁ ଆଜ୍ଞା ଆସ